ହଁ ଆମ ଅଞ୍ଚଳରେ ପ୍ରସିଦ୍ଧ ବିଦ୍ୟାଳୟଗୁଡ଼ିକ ଅଛି ପ୍ରାଇମେରୀ ଅଛି ବିଦ୍ୟାଳୟ ଅଛି ହାଇସ୍କୁଲ୍ ଅଛି ଆଉ ବିଭିନ୍ନପ୍ରକାର ଶିଶୁ ମନ୍ଦିର ରହିଛି ଆଉ ଅରବିନ୍ଦ ସ୍କୁଲ୍ ଅଛି ସେହି ସ୍କୁଲ୍ରେ ଛୁଆମାନଙ୍କର ବିକାଶ ପାଇଁ ବିଭିନ୍ନପ୍ରକାର ଖେଳର ବ୍ୟବସ୍ଥା ମଧ୍ୟ ରହିଛି ସହରାଞ୍ଚଳ ସ୍କୁଲ୍ ଏବଂ ଅଞ୍ଚଳର ସ୍କୁଲ୍ ଭିତରେ ବହୁତ ଫରକ ରହିଛି ସହରାଞ୍ଚଳର ସ୍କୁଲ୍ମାନଙ୍କରେ ସବୁ କିଛି ସୁବିଧା ମିଳୁଛି କିନ୍ତୁ ଆମର ଏହି ଗାଁ ଗହଳିରେ ସ୍କୁଲ୍ମାନଙ୍କରେ ସେମିତି କିଛି ସୁବିଧା ନାହିଁ ଫଳରେ ଆମ ସମସ୍ତେ ଅଭିଭାବକମାନେ ସମସ୍ତେ ସହରାଭିମୁଖୀ ହେଉଛନ୍ତି ମଫସଲ କୌଣସି ଟ୍ୟୁସନ୍ର ସୁବିଧା ନାହିଁ କିନ୍ତୁ ସହରାଞ୍ଚଳରେ ବିଭିନ୍ନପ୍ରକାର ଟ୍ୟୁସନ୍ର ସୁବିଧା ରହିଛି ସହରମାନଙ୍କରେ ପିଲାମାନଙ୍କୁ ପାଠ ପଢ଼ାଇଲେ ପିଲାମାନେ ପିଲାମାନଙ୍କର ବ୍ରେନ୍ର ଉନ୍ନତି ହେବ ସବୁ କିଛି ଜାଣିପାରିବେ କିନ୍ତୁ ମଫସଲ ଅଞ୍ଚଳରେ ପିଲାମାନେ ସେସବୁ କିଛି ସୁବିଧା ସୁଯୋଗ ପାଉନାହାନ୍ତି କିଛି କିଛି ବି ସୁବିଧା ସହରାଞ୍ଚଳ ମଫସଲ ଅଞ୍ଚଳରେ ନାହିଁ କିନ୍ତୁ ସହରାଞ୍ଚଳରେ ବହୁତ କିଛି ସୁବିଧା ରହିଛି ଆଗ ଆଗକାଳରେ କିନ୍ତୁ ସ୍କୁଲ୍ମାନଙ୍କରେ ବହୁତ କିଛି ଶିକ୍ଷା ଦିଆଯାଉଥିଲା ମଫସଲ ଏବଂ ସହର ଭିତରେ ତଫାତ୍ ବହୁତ କିଛି ରହିଛି ଅଟକିବାନିରେ ଅଟକିବେ ଆଉ ଆଉ କହିବେ